ବର୍ତ୍ତମାନ କନ୍ଧମାଳରେ ପର୍ଯ୍ୟଟନସ୍ଥଳୀ ଯାହାସବୁ ଅଛି ସେଠିକି ବୁଲି ଯେଉଁ ଆସୁଛନ୍ତି ବାହାରୁ ଗାଇଡ୍ଲାଇନ୍ କରିବା ପାଇଁ ବା ତାଙ୍କୁ ଦେଖାରେଖା କରିବା ପାଇଁ ସେମିତି କିଛି ନାହାନ୍ତି ବା କେହି ନାହାନ୍ତି